ଓଡ଼ିଆ ଭାଷା ଆମ ଭାରତର ତେରଟି ଭାଷା ମଧ୍ୟରୁ ଗୋଟିଏ ଶ୍ରେଷ୍ଠ ଭାଷା ମୁଁ ଯେହେତୁ ଓଡ଼ିଆ ତେଣୁ ମୁଁ ଓଡ଼ିଆ ଭାଷାର ବୈଷୟିକ ବିଷୟରେ ଅଧିକା ଗୁରୁତ୍ୱ ଦେଉଛି କାରଣ ଓଡ଼ିଆ ଭାଷା ଆମର ସଂସ୍କୃତ ଭାଷାରୁ ଆସିଅଛି ଏଥିରୁ ଆମେ କେତୋଟି କଥା ମନେ ପକାଉଛୁ ଯେଉଁଠୁ ଆମର ଯୋଉ ରାଷ୍ଟ୍ରୀୟ ସଙ୍ଗୀତ ଯେଉଁ ଜନ ମଣ ଗଣ ଅଧିନାୟକ ହେ ଏଇ ଯେଉଁ ଭାଷାଟି ଅଛି ଏଥିରେ ନବେ ପରସେଣ୍ଟ୍ ଆମେ ଓଡ଼ିଆ ଭାଷା ସହିତ ଏଥିରେ ସମ୍ପୃକ୍ତ ସାରା ଦେଶରେ ଏଇ ଭାଷାଟାକୁ ପଢ଼ୁଥିବା ବେଳେ ମୁଁ ସବୁଠାରୁ ଗର୍ବ ଅନୁଭବ କରେ କାରଣ ଏଥିରେ ନବେ ପରସେଣ୍ଟ୍ ଭାଷା ଓଡ଼ିଆ ଭାଷା ସହିତ ସମ୍ପୃକ୍ତ ଆମେ ଓଡ଼ିଶା ଓଡ଼ିଶାର ଲୋକ ହେଇଥିବାରୁ ଓଡ଼ିଆ ଭାଷାକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁ ଏବଂ ଭାରତର ଶ୍ରେଷ୍ଠ ଭାଷା ବୋଲି ଭାବୁ ଏଥିରେ ବହୁ ମାନ୍ୟମାନ୍ୟ କବି ମଧ୍ୟ ଓଡ଼ିଶାରେ ବହୁ କାବ୍ୟ ଲେଖି ଯାଇଛନ୍ତି ଓ ଅନ୍ୟ ଭାଷା ଅପେକ୍ଷା ଓଡ଼ିଶା ଭାଷାରେ ବୋଧେ ଅଧିକ ଗୁରୁତ୍ୱ ଅଛି